ରେଡ଼ିଓ ଷ୍ଟେସନ ରେ ଆର୍ ଯେ ଙ୍କ ସହ ବଲିଉଡ ସଙ୍ଗୀତ ମୋତେ ବହୁତ ଏହି ପ୍ରୋଗ୍ରାମକୁ ମୋତେ ବହୁତ ଭଲ ଲାଗିଥାଏ କାହିଁକିନା ମୁଁ ଜଣେ ସଙ୍ଗୀତ ପ୍ରେମୀ ଲୋକଟିଏ ମୁଁ ପିଲାବେଳୁ ସଙ୍ଗୀତ ଶିଖି ଆସିଛି ମୋତେ ସଙ୍ଗୀତ ବହୁତ ପସନ୍ଦ ଲାଗେ ଆମ ଅଞ୍ଚଳରେ ଆମ ଅଞ୍ଚ ଗତବର୍ଷ ଆମ ଅଞ୍ଚଳରେ ଗଣେଶ ପୂଜା ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ କାର୍ଯ୍ୟକ୍ରମ ହୋଇଥିଲା ସେଥିରେ ବି ମୁ ମଧ୍ୟ ଯୋଗଦାନ କରିଥିଲି ଏହି ମୁଁ ସଙ୍ଗୀତ ଏହି କାର୍ଯ୍ୟକ୍ରମରେ ମୁଁ ସଙ୍ଗୀତ ବୋଲିଥିଲି ସଙ୍ଗୀତ ଶୁଣି ଅନେକ ଲୋକମାନେ ମୋତେ ବହୁତ ପ୍ରଶଂସା କରିଥିଲେ ଏବଂ ମୋତେ ପୁରସ୍କାର ମଧ୍ୟ ଦେଇଥିଲେ ଏହି ଏହି ଏହି କାର୍ଯ୍ୟକ୍ରମଟି ମୋର ଅଭୁଲା ସ୍ମୃତି ଟିଏ ଅଟେ